ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ କହିଲେ ପଇଡ଼ ପାଣିକୁ ବୁଝାଏ ଯାହା ଆମକୁ ବ୍ୟବସାୟିକ କାର୍ଯ୍ୟକଳାପରେ ବ୍ୟବହାର କରିବା ପାଇଁ ସାହାଯ୍ୟ କରେ ଏହା ଥଣ୍ଡା ପାନୀୟ ଯାହା ମଣିଷମାନେ ପିଇଲେ ଦେହକୁ ଗରମରେ ଥଣ୍ଡା ରହେ ଏବଂ ଯାହା ଆମେ ବ୍ୟବସାୟ କରୁ ଏହି ପଇଡ଼ ପାଣିକୁ ନେଇକି ଆମେ ଡକ୍ତରଖାନା ପାଖରେ କୌଣସି ଗୋଟିଏ ସ୍ଥାନରେ ବସିଲେ ସମସ୍ତେ ଆୟକୁ କିଣିକି ବ୍ୟବହାର କରି ଖାଆନ୍ତି ଏଇଥିପାଇଁ ପଇଡ଼ ପାଣି ଆମକୁ ଆମ ଦେହ ସୁସ୍ଥ ରଖିବା ପାଇଁ ବି କାର୍ଯ୍ୟ କରେ ଓ ବ୍ୟବସାୟରେ ମଧ୍ୟ କାର୍ଯ୍ୟ କରେ ଏହି ଆମର ପ୍ରାକୃତିକ ସମ୍ପଦ ପଇଡ଼ ପାଣି ବ୍ୟବସାୟ କରିବାରେ କାର୍ଯ୍ୟକଳାପ